ଆମ ଅଞ୍ଚଳରେ ଯେତେବେଳେ ଛୁଆ ଗୋଟିଏ ଜନ୍ମ ହୋଇଥିସି ସେତେବେଳେ ଯେତେବେଳେ ସେ ଜନ୍ମ ହେବା ସେ ଟାଇମ୍ରେ ଆସିଲେ ଘର୍କେ ତାହାର୍ ସ୍ଵାଗତ କରସନ୍ ତା ପରେ ଯେତେବେଳେ ସେ ଚାଲିବୁଲି ଜାନ୍ସି ତା'ର୍ ଭାତ୍ ପାନି କରସନ୍ ଭାତ୍ ପାନି ସେ ଖାଇଜାନିତାକେ ଭାତ ଟିକେ ଟିକେ ଖୁଆସନ୍ ପୂଜା କରିକିରି ତା ପରେ ଟିକେ ବର୍ଷେ ଡେଢ଼ବରଷର୍ ହୋଇଗଲେ ତା'ର୍ ଯେନ୍ ଜନ୍ମ ବାଳ ଥେସି ତାହାକେ ପକାସନ୍ ସେଥିର୍ ଲାଗି ବଡ଼୍ ଫଙ୍କସନ୍ କରସନ୍ ଗୋଟିଏ ଭୋଜି ଦେଇକି ନା ତାପରେ ଛୁଆ ଜନ୍ମ ହେଲା ପରେ ଏକ୍ଶିଆ ତାର୍ କରସନ୍ ଏକୋଇଶି ଦିନରେ ସେଟା ବି ତାହାକେ ଛୁଆକେ ବୁଧାଇକରି ମାକେ ବୁଧାଇକରି ତାର୍ ଗୋଟିଏ ଭୋଜି କାର୍ଯ୍ୟ କରିକିରି ପୂଜା କାମ ବି କରିଥିସନ୍